ଆମ ଢେଙ୍କାନାଳ ଜିଲ୍ଲାର ମୁଖ୍ୟ ଫସଲ ହେଲା ଧାନ ଆଖୁ ପରିବା ମୁଗ ବିରି ଚିନାବାଦାମ ଏସବୁ ସରିଲା ପରେ ଆମ ଧାନ କଟା ସରିଲା ପରେ ଆମେ କରିଥାଉ ସୂର୍ଯ୍ୟମୁଖୀ ଆଳୁ ସୋରିଷ ଏହିଭଳି ଫସଲ ଆମେ କରିଥାଉ ପଶୁ ସମ୍ପଦ ହେଲା ଗାଈ ଛେଳି କୁକୁଡ଼ା ଗାଈ ଦ୍ୱାରା ଆମ୍ଭେମାନେ କ୍ଷୀର ପାଇଥାଉ ଏବଂ ଗାଈର ଗୋବରକୁ ବିଲରେ ଖତ ଭାବରେ ବ୍ୟବହାର କରିଥାଉ ଏବଂ ବିକ୍ରି ମଧ୍ୟ କରିଥାଉ ଛେଳି ଛେଳି ହେଉଛି ଗୋଟିଏ ଅର୍ଥକାରୀ ଚାଷ ଛେଳି ଚାଷରୁ ଗୋବର ସହିତ ଖତ ପାଇଲା ସହିତ ଛେଳିକି ମାଂସ ବିକି ମାଂସ ବ୍ୟବହାର କରାଯାଇଥାଏ କୁକୁଡ଼ା ମଧ୍ୟ ସେମିତି ଗୋଟିଏ ଅର୍ଥକାରୀ ଫସଲ ତ କୁକୁଡ଼ାକୁ ମାଂସ ରୂପରେ ବ୍ୟବହାର କରାଯାଇଥାଏ ଏବଂ ତାର ମଳକୁ ଖତ ରୂପରେ ମଧ୍ୟ ବ୍ୟବହାର କରାଯାଏ ଜଳସେଚନ ଆମ ପାଖରେ ରେଙ୍ଗାଲି କେନାଲ ଯାଇଥିବାରୁ ଜଳସେଚନ ହୋଇପାରୁଛି କିନ୍ତୁ କିଛି ଜାଗାରେ ଢିପ ଜାଗା ରହିଯାଇଛି ଯେଉଁଠାରେ କି ଜଳସେଚନ ହୋଇପାରୁନାହିଁ ତାକୁ ଆମ୍ଭେମାନେ ମେସିନ ସାହାଯ୍ୟରେ ପାଣି ଉଠେଇ ଚାଷବାସ କରୁ ଟେକ୍ନୋଲୋଜିରେ ଟ୍ରାକଟରେ ଆମେ ଚାଷ କରିଥାଉ ଏବଂ ଧାନ ଫାନ ଘରକୁ ଧରିକି ଆସିଥାଉ ଧାନ କଟା ମେସିନ ସାହାଯ୍ୟରେ ଧାନ କାଟିଥାଉ ପାୱାରଟିଲରରେ ମଧ୍ୟ ଚାଷ କରି ପରିବା ପତ୍ର ଚାଷରେ ପାୱାରଟିଲରକୁ ବ୍ୟବହାର କରିଥାଉ